ମୁଁ ପରିଦର୍ଶନ କରିଥିବା ଏକ ସୁନ୍ଦର ଜାଗା ଭଲ ମନ୍ଦିର ଯାହାକି ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ତାହା ଏକ ଶିବ ମନ୍ଦିର ଅଟେ ଆଉ ସେଠାକୁ ଓଡ଼ିଶାରୁ କୋଣ ଅନୁକୋଣରୁ ବହୁତ ଶ୍ରଦ୍ଧାଳୁ ଭକ୍ତ ମାନେ ଆସିଥାନ୍ତି ପରିଦର୍ଶନ କରିବାପାଇଁ ଦେଖିବା ପାଇଁ ଦର୍ଶନ କରିବା ପାଇଁ ପୂଜା ଅର୍ଚ୍ଚନା କରି ସେମାନଙ୍କର ମାନସିକ ରଖିଥାନ୍ତି କିଏ ବି ମଧ୍ୟ ଛୁଆଙ୍କର ଚୁଟି ମଧ୍ୟ ହେଠି ପକାଯାଇଥାଏ ଆଉ ସେଠାରେ ମଧ୍ୟ ବିଭିନ୍ନ ପ୍ରକାରର ହୋଟେଲ୍ ଦୋକାନ ଆଉ ମିଠା ଦୋକାନ ସବୁ ଅଛି ଏବେ ଲୋକଙ୍କୁ ରହିବାପାଇଁ ବି ସୁବିଧା ଅଛି ଆଉ ଏହା ଏକ ବହୁତ ଆଧ୍ୟାତ୍ମିକ ମନ୍ଦିର ଅଟେ ବହୁତ ସେଇ ମନ୍ଦିରକୁ ଗଲେ ବୁଲିବାକୁ ବହୁତ ଶାନ୍ତି ଲାଗେ ଆଉ ବହୁତ ଆଡ଼ୁ ଲୋକ ମଧ୍ୟ ସେଠିକୁ ଆସିଥାନ୍ତି ତା ସହିତ ସମସ୍ତଙ୍କର ଗୋଟେ ବି ଧାରଣା ଅଛି ଯେ ଏହି ମନ୍ଦିର ରେ ଯଦି ମାନେ ଯେକୌଣସି ମାନସିକ ଆମେ ଯଦି ରଖିଛନ୍ତି ତାହେଲେ ଏହା ଅତି ସହଜରେ ମଧ୍ୟ ଆମର ଯିଏ ପ୍ରଭୁ ଅଛନ୍ତି ଶିବ ସିଏ ତାଙ୍କୁ ଭଲ ବର ଦେଇ ତାଙ୍କର ମାନସିକ ପୂରଣ କରିଥାନ୍ତି ସେଥିପାଇଁ ବହୁତ ଆଡ଼ୁ ବହୁତ ଲୋକ ଆସିଥାନ୍ତି ତା ସହିତ ଏଇ ଜାଗାରେ ଶ୍ରାବଣ ମାସରେ କାଉଡ଼ିଆ ମାନେ ମଧ୍ୟ ପାଣି ଢାଳିବା ପାଇଁ ବହୁତ ଦୁରଦୂରାନ୍ତରୁ ଆସିଥାନ୍ତି ପାଣି ଢାଳି ସେମାନଙ୍କର ମନବାଞ୍ଛା ପୂର୍ଣ୍ଣକରି ସେମାନେ ଭଗବାନ ଙ୍କୁ ତାଙ୍କର ଦୁଃଖସୁଖ ଜଣେଇଥାନ୍ତି ଆଉ ଲକ୍ଷଲକ୍ଷ ଲୋକ ଏଠିକି ଆସୁଥାନ୍ତି ଆସନ୍ତି ସେଇ ଟାଇମ୍ ରେ ପାଣି ଢାଳିବା ପାଇଁ ଏହା ଏକ ଐତିହାସିକ ସ୍ଥାନ ଭଦ୍ରକ ଜିଲ୍ଲାର ଏକ ଐତିହାସିକ ସ୍ଥାନ ଏଠାରେ ମଧ୍ୟ ବହୁତ ବ୍ରାହ୍ମଣମାନେ ବି ଅଛନ୍ତି ସେମାନେ ଯୋଉଁମାନେ କି ବିଭିନ୍ନ ପ୍ରକାର ସବୁ ଭକ୍ତମାନଙ୍କର ସୁବିଧା ସୁଯୋଗ ସେଠି ଯୋଗାଇ ଦେଇଥାନ୍ତି